ଆମ ଅଞ୍ଚଳରେ ଡାକ୍ତରଖାନା ଅଛି ଗୋବରାରେ ଓ ଗୋବରାରେ ଅଛି ଓ ଲୋକମାନେ ଆସିଲେ ଶାନ୍ତି ଶୃଙ୍ଖଳ ରକ୍ଷା କରୁନାହାନ୍ତି ଆସିଲେ କହୁଛନ୍ତି ମୋର ଫାଷ୍ଟ କରିଦିଅ ଆଉ ଜଣେ ଆସିଲେ କହୁଛନ୍ତି ମୋର ଫାଷ୍ଟ କରିଦିଅ ଏହିଯୋଗୁ ଡାକ୍ତରମାନେ ଡାକ୍ତରମାନେ ଅଧିକ ବିରକ୍ତ ହୋଇକି ଆସନ୍ତି ନାହିଁ ଓ ଜଲଦି ଆସନ୍ତି କ'ଣ ଜଲଦି ଆସନ୍ତି ନାହିଁ ଡାକ୍ତରମାନେ ଡାକ୍ତରମାନେଡାକ୍ତରମାନେ ସାାଇଜରେ ଇଞ୍ଜେକ୍ସନ୍ ଦେଇପାରନ୍ତି ନାହିଁ ଓ ରୋଗୀମାନଙ୍କର ଟ୍ରିଟମେଣ୍ଟ କରିପାରନ୍ତି ନାହିଁ ରୋଗୀମାନଙ୍କର ଓ ଦେହ ଦେହ ସୁସ୍ଥ କରିପାରନ୍ତି ନାହିଁ ରୋଗୀମାନଙ୍କର ଦେହ ସୁସ୍ଥ କରିପାରନ୍ତି ନାହିଁ ଓ ସେହି ସେଇଗୁଡ଼ିକୁ ଡାକ୍ତରମାନେ କ'ଣ ବାରଟାକୁ କ'ଣ ଏଗାରଟାକୁ କ'ଣ ଘଣ୍ଟାକୁ ଡେରିରେ ଆସନ୍ତି ଓ ଲୋକମାନେ ଆସିଲା ବେଳକୁ ଏଇ ଲାଇନରେ ଲାଗନ୍ତି ନାହିଁ ଆଉ ମାସ୍କ ମାସ୍କ ପିନ୍ଧନ୍ତି ନାହିଁ ଓ ମାସ୍କ ପିନ୍ଧନ୍ତି ନାହିଁ ହଉ ସେଇ ଆସିଲେ କହୁଛି ମୋର ଫାଷ୍ଟ କରିଦିଅ ସେଇ ଆସିଲେ କହୁଛି ମୋର ଫାଷ୍ଟ କରିଦିଅ ବହୁତ ପିଲା ଠେଲା ହୋଇ ମାଡ଼ ଗୋଳ ହୋଇଯାଆନ୍ତି ଡାକ୍ତରଖାନାରେ ଡାକ୍ତରଖାନାରେ ଓ କାହାକୁ ଅଧିକ ହୋଇଛି ପେସେଣ୍ଟରେ ତାର ଫାଷ୍ଟ ଦେଖୁନାହାନ୍ତି ଯାହାର କମ୍ ମାଡ଼ ହୋଇଛି ତାର ଜଲଦି ଦେଖି ଦେଉଛନ୍ତି ଡାକ୍ତରମାନେ ଡାକ୍ତରମାନେ ଭଲ ନାହାନ୍ତି ଓ ସେଥିଯୋଗୁଁ ଏମିତି କହୁଛି